ମୁଁ ଗୋଟେ ପ୍ରେସର୍ କୁକୁର୍ କିଣିଥିଲି ତା' ଦେହରେ ଗୋଟେ କୁପନ୍ ଥିଲା ସେଥିରେ ଆଇରନ୍ ଥିଲା ଏବେ ମୁଁ ଆଉ ଗୋଟିଏ ଜିନିଷ କିଣିବାକୁ ଇଚ୍ଛା ପ୍ରକାଶ କରୁଛି ସେ ପ୍ରେସର୍ ବହୁତ ଦିନ ହେଲାଣି ୟୁଜ୍ କରୁଛି ସେ ଭଲ ଅଛି ମୁଁ ଏବେ ଆଉ ଗୋଟେ ଜିନିଷ କିଣିବାକୁ ଇଚ୍ଛା ପ୍ରକାଶ କରୁଛି ଆଉ ଗୋଟେ ଜିନିଷ କିଣିଲେ ସେଥିରେ କୁପନ୍ ମିଳିଲେ ମୁଁ କିଛି ଉପକୃତ ହେବି ମୁଁ ଏହି ଜିନିଷ କିଣିବାକୁ ଇଚ୍ଛା ପ୍ରକାଶ କରୁଛି ଏହି ଜିନିଷ କିଣିଲେ ମୁଁ ବହୁତ ସୁବିଧା ପାଇବି ଏବଂ

ଜିନିଷକୁ ବ୍ୟବହାର କରିବି